ହଁ ଆମ ଅଞ୍ଚଳରେ ଶାସନ କରୁଥିବା ମୁଖ ମୁଖ୍ୟ ରାଜନୈତିକ ଦଳ ଗୁଡ଼ିକ ହେଲା ବିଜେଡ଼ି ବିଜେପି କଂଗ୍ରେସ ଏବେ ଆମ ଦେଶ ଆମ ରାଜ୍ୟରେ ବିଜେଡ଼ି ଶାସନ ଜାରି ରହିଛି ବିଜେଡ଼ି ବିଜେଡ଼ିର ବିଧାୟକ ବବି ଦାସ ଆଉ ଏବଂ ଅଶୋକ ବଳ ଆମ ରାଜ୍ୟକୁ ଆମ ଜିଲ୍ଲାକୁ ଆଗକୁ ବଢ଼ାଇ ନେଉଛନ୍ତି ଆଶୋକ ବଳ ଯାଜପୁର ଯାଜପୁର ର ବିଧାୟକ ଯାଜପୁର ଜିଲ୍ଲାରେ ବହୁ ରାସ୍ତା ମଣ୍ଡପ କଲ୍ୟାଣ ମଣ୍ଡପ ଆ ଠାକୁ ମନ୍ଦିର ଆଉ ରାସ୍ତା ଘାଟ ଅଶୋକ ବଳଙ୍କ ଦ୍ଵାରା ଅଶୋକ ବଳଙ୍କ ଦ୍ଵାରା କାମ ସବୁ ସହଜରେ ହେଇ ହେଇପାରୁଛି ଆଉ ସୁବିଧା ସହଯୋଗ ବୁଢ଼ା ବୁଢ଼ୀ ମାନଙ୍କୁ ମଧ୍ୟ କରାଇ ଦେଉଛନ୍ତି ଯେପରିକି ଭତ୍ତା ଆଉ ଓ ଅକର୍ମଣ୍ୟ ସହାୟତା ଆଉ ବିକଳାଙ୍ଗ ସହାୟତା ଏବଂ ଅନ୍ୟାନ୍ୟ ବହୁତ ପୋଖରୀ ରାସ୍ତା ଘାଟ ବହୁତ କାମ ଅଶୋକ ବଳ ସାହୁଙ୍କ ଦ୍ଵାରା ଆମ ବିଧାୟକଙ୍କ ଦ୍ଵାରା ଆମକୁ ମିଳିପାରୁଛି